ଆମ ଅଞ୍ଚଳରେ କଲେଜ ଗୁଡ଼ିକ ହେଲା ବାଜିରାଉତ ମହାବିଦ୍ୟାଳୟ କାମାକ୍ଷାନଗର ମହାବିଦ୍ୟାଳୟ ଢେଙ୍କାନାଳ ଅଟୋନମସ୍ କଲେଜ ଏହିସବୁ କଲେଜରେ ଆମ ପୁତୁରା ଜଣେ ପ୍ଲସ ଥ୍ରୀ ସାଇନ୍ସ ପଢ଼ିଛନ୍ତି ମୋ ଦିଅର ପ୍ଲସ ଟୁ ପ୍ଲସ ଥ୍ରୀ ଦୁଇଟାଙ୍କ ସେହି ବାଜିରାଉତ କଲେଜରେ କରିଛନ୍ତି ଆଉ ଆମ ନଣଦ ବି ସେହିଠି ପାଠ ପଢ଼ୁଥିଲେ ଏବେ ପୁଅ ବି ମୋ ପୁଅ ବି ଢେଙ୍କାନାଳ କଲେଜରେ ବେସରକାରୀ କଲେଜ ସାଇ କୃପାରେ ପ୍ଲସ ଟୁ ପରୀକ୍ଷା ଦେଇକି ଆସିଛି ଏସବୁ କଲେଜ ସବୁ ଆମ ଅଞ୍ଚଳ ପାଖାପାଖି ସବୁ କଲେଜ ଆଉ